କନ୍ଧମାଳ ଜିଲ୍ଲାରେ ଲୋକପ୍ରିୟ କିଛି ସାଧାରଣ ପାରମ୍ପରିକ ଖାଦ୍ୟ ରହିଛି ସେମାନଙ୍କୁ ପ୍ରସ୍ତୁତ କରିବା ପାଇଁ କିଛି ଉପାଦାନ ରହିଛି ଯେମିତିକି ସୁଜି କାକରା ସୁଜି ନଡ଼ିଆ ଚିନି ତାକୁ ତେଲରେ ଛାଣି କାକରା କରିଥାଉ ଏବଂ ଜଙ୍ଗଲରୁ ମହୁଲ ଫୁଲ ଗୋଟାଇ ଆଣି ତାକୁ ଶୁଖାଇ ଚାଉଳ ଗୁଣ୍ଡରେ ମିଶାଇକି ବାଟି ଥାଉ ଆଉ ତାକୁ ପିଠା କରି ଖାଉ ଗହମ ଚୂନାରେ ଗୁଡ଼ ମିଶାଇକି ପତ୍ରରେ ରଖିକି ପିଠା ତିଆରି କରୁ ଏବଂ ମାଣ୍ଡିଆ ଯାଉକୁ କରୁ ଚାଉଳ ଓ ଗୁଡ଼ରେ କ୍ଷୀରି ତିଆରି କରୁ ଦେଶୀ କୁକୁଡ଼ାର ମାଂସ ରୋଷେଇ କରୁ ବିଭିନ୍ନ ସାଂସ୍କୃତିକ ପୂଜାରେ ଆମେ ମିଳିମିଶି ଏହି ସବୁ ଖାଦ୍ୟ ରାନ୍ଧି ଖାଇଥାଉ